ମୋର ପ୍ରିୟ ଖାଦ୍ୟ ହେଉଛି ମଟନ ତରକାରୀ ଯେମିତିକି ଆମର ଖାସୀ ମାଂସ ଯାହାକୁ କୁହାଯାଏ ସେଇଟା ଆମ ଘରେ ମା' ବନେଇଦିଅନ୍ତି ଭଲରେ ମୁଁ ଏଇଟାକୁ ଘରେ ଖାଇବାକୁ ଭଲ ପାଏ ସେଇଟା ପଖାଳ ଭାତରେ ଖାଇବାକୁ ବେଶୀ ଭଲ ପାଏ ସେଇଟା ଭଲସେ ତିଆରି କରାଯାଏ ତେଣୁ ମୋର ଭଲ ଖାଇବା ହେଉଛି ମଟନ ତରକାରୀ ଆଉ ପଖାଳ ଭାତ ଘରେ ଏହାକୁ ମୁଁ ଖାଇବାକୁ ବହୁତ ପସନ୍ଦ କରେ